ପନ୍ଦର ତିନି ଦୁଇ ହଜାର ଚାରି ଅଠର ପାଞ୍ଚ ଦୁଇହଜାର ସାତ ପଚିଶ ସାତ ଦୁଇହଜାର ଆଠ ଅଠେଇଶ ଆଠ ଦୁଇହଜାର ନଅ ତିରିଶ ନଅ ଦୁଇହଜାର ଦଶ